ହଁ ହ୍ୟାଲୋ ହଁ ଦିଦି କେମିତି ଅଛ ହଁ ମୁଁ କ'ଣ ଭଲରେ ଆଉ ବହୁତ ଚିନ୍ତା କ'ଣ କହିବି ଆଉ ଆଉ ଦୋକାନ କେମିତି ଚାଲିଛି ମୁଁ ତ ସେଇଥିପାଇଁ ହିଁ ଏଇଠି ଚିନ୍ତାରେ ବସିଛି ମୁଁ ତ ସେଇଥିପାଇଁ ଚିନ୍ତାରେ ବସିଛି ଏତେ ଅସନା କରୁଛନ୍ତି ଯେ କ'ଣ ଆଉ କହିବି ହଁ ବା ଏକା ଚାହିଁଲେ ଆଉ କ'ଣ କରିପାରିବା ଆମେ ଏକା ତ ସେମିତି ବା ଏମିତି ବହୁତ ଅସୁନା କରୁଛନ୍ତି ମୁଁ ଦୋକାନ ଦୁଆର ମୁହରେ ଆଣିକି ଏତେ ଅଳିଆ କହି ବି ପାରିବିନି ବଜାର ପୁରା ନଷ୍ଟ ହେଇଗଲାଣି ଟିକେ ଝାଡ଼ୁ ମାରିବନି ଦୋକାନଟା ସକାଳୁ ଖୋଲିବ ଅସନା ମସନା ହେଇଛି ଟିକେ ଝାଡ଼ୁ ମାରିବନି ସେତିକ ବି ନାହିଁ ଏତେ ଅସନା ଗ୍ୟାସ୍ ଏମିତି ହେଉଛି ବସି ହେଉନି ଦୋକାନରେ ଆଉ କ'ଣ କହିବି ହଁ ହଁ ସମସ୍ତେ ତ ପଇସା ପଛରେ ଦୌଡ଼ିଲେ ଆଉ କିଏ କ'ଣ ପାଇଁ ଦେଖିବେ ପରିବେଶକୁ ହଁ ବହୁତ ଅସନା ହେଇଗଲାଣି ବହୁତ ଅସନା ହେଇଗଲାଣି ତା'ହେଲେ ଆମେ ଗୋଟେ କ'ଣ କରିବା ନିହାତି ଏଇଠି ବା କଲ୍ କଲି ଆରେ କଲ୍ କରିବା ଆମର ଜଗତସିଂହପୁର ମ୍ୟୁନିସିପାଲିଟିକୁ କଲ୍ କଲାବେଳକୁ ସେମାନେ ରିସିଭ୍ କରି କ'ଣ କେଉଁ କିଛି କହୁନାହାନ୍ତି ୟାଡ଼ୁ ସିଆଡ଼ୁ ବହେ ଗପୁଛନ୍ତି କିଛି ବି ଆକ୍ସନ୍ ନେଉ ନାହାନ୍ତି ନା ତ ଭଲ ଲାଗୁନି ନିଜେ ହିଁ କିଛି କରିବାକୁ ପଡ଼ିବ ହଁ ସେହି ଇଲେକ୍ସନ୍ ଟାଇମ୍ରେ ଯାହା ଟିକେ କରିବେ ନହେଲେ ନାହିଁ ଆରେ ଆମେ ଲୋକମାନେ ନିଜେ ସଚେତନ ହେଲେ ହିଁ ସବୁ ଠିକ୍ ହେଇଯିବ ଦୋକାନୀମାନେ ଆମେ ସମସ୍ତେ ନିଜେ ନିଜେ ସଚେତନ ହେବା ନିହାତି ନିହାତି ଆମେ ପ୍ରତି ପ୍ରତି ଶନିବାର କି ରବିବାର ଦୁଇ ଘଣ୍ଟା ଟାଇମ୍ ବାହାର କରି ଗୋଟେ କ'ଣ କୁହନ୍ତି ତା'କୁ ସ୍ୱଚ୍ଛ ଭାରତ ସ୍ୱଚ୍ଛ ଭାରତ ଅଭିଯାନ କରିବା ସ୍ୱଚ୍ଛ ଭାରତ କରିକି ଆମେ ନିଜେ ହିଁ କରିବା ଲୋକଙ୍କୁ ହଁ ନିଜେ ହିଁ କରିବା ଦୋକାନୀମାନଙ୍କୁ ଦୋକାନୀମାନଙ୍କୁ ଡାକିକି ଆମେ ହିଁ କରାଇବା ଆମେ କଲେ ହିଁ ଆଗକୁ କିଏ ଦେଖିକି ତ ଆମକୁ କରିବା କାଳେ ଏମିତି ହିଁ କରାଇବା ନହେଲେ ଆଉ ରହିବି ହେବନି ହଁ ବହୁତ ଅସନା ହେଉଛି ରୋଗ ହେଇଯିବ ନିହାତି ଗୋଟେ ସ୍ୱଚ୍ଛ ଭାରତ କରିବା ଦୁଇ ଘଣ୍ଟା ସେଇଥିରେ ଟାଇମ୍ ଦେବା ଏହି ସନ୍ଡେ ଫାଇନାଲ୍ ହେଲା ଆଜ୍ଞା ମ୍ୟାଡ଼ାମ୍ ଆପଣ ବି ଆସିବେ ରହିଲି ଆଜ୍ଞା